ଓଡ଼ିଶାରେ ଧନ୍ଦାମୂଳକ ତାଲିମ୍ ବୋଇଲେ ଯେନ୍ତା ଆମର୍ ହେଲା ଗୁଟେ ସିଲେଇ ଶିଖ୍ବାର୍ଟା ହେଲା କି ଆମେ ସେ ପାପଡ଼୍ ବନାବାର୍ଟା ହେଲା କି ଚାଷ୍ କାମ୍କେ ନେଇକିରି ଯେନ୍ ଖାଇବେ ଧନ୍ଦାମୂଲକ କି ଆଇ ଟି ଆଇ କ୍ଷେତ୍ରରେ କି ଆମର୍ ଆଉ ବି ଅନେକ୍ କ୍ଷେତ୍ରରେ ଯେନ୍ଟା କି ଆମେ କିଛି ଗୁଟେ ଧନ୍ଦା କରିପାର୍ମା କିଛି ଗୁଟେ ନିଜର୍ ଧନ୍ଦାଟେ କରିକିରି ଆମେ ଚଲିବା ମାସଟା ଧନ୍ଦାମୂଲକ କାମେଁ ସେଇ ଜିନିଷ୍ ଉପରେ ଓଡ଼ିଶା ସର୍କାର୍ ବି ଟ୍ରେନିଂ ଦଉଛେ ଆରୁ ଝିଅମାନ୍ଙ୍କୁ ସହାୟ କର୍ବାର୍ ଲାଗି ସର୍କାର୍ ଭି ନୂଆ ନୂଆ ଯୋଜନାମାନେ କରିଛେ ସେ ବିଷୟରେ ଆଉ କୁକୁଡ଼ା ଫାର୍ମ୍ ଦେବା କି ସିଲେଇ ମେସିନ୍ ଶିଖ୍ବା କି ପାପଡ଼୍ ବନାବାଟା ଶିଖ୍ବା କି ଆଉ ବହି ବନାବାଟା ଶିଖ୍ବା ଏନ୍ତା ଜିନିଷ୍ମାନେ ସର୍କାର୍ ସବୁ ଯୋଜନାମାନେ ପ୍ରସ୍ତୁତ୍ କରିଛି ଯେ ସେମାନେ ଶିଖିକରି ନିଜ ନିଜର୍ ଧନ୍ଦା ନିଜେ କରିପାର୍ବେ ଆଉ ଆଗ୍କେ ସେମାନେ ବଢ଼ିପାର୍ବେ ଆଉ ଭଲ୍ କରି ଚଲିପାର୍ବେ ବୋଲି କରି ଯୋଜନାମାନେ କରାହେଇଛେ